ସାର୍ ଶୁଣନ୍ତୁ ମୁଁ ତାକୁ ମନା କରୁଛି ଯେ ଏ ଜିନିଷ ମୁଁ ୟୁଜ୍ କରେନି ନା ଦେଖନ୍ତୁ ସାର୍ କ୍ୱାଣ୍ଟିଟି ଭଲ ଅଛି ନା ଫାଇଭ୍ ଷ୍ଟାର୍ ଦେଖନ୍ତୁ ଭଲ ହେବ ଆପଣଙ୍କ ପାଇଁ ଏ ସେଭିଂ କ୍ରିମ୍ ଥରେ ୟୁଜ୍ କରନ୍ତୁ ମୁଁ ଯେତେବେଳେ କାଲି ନେଇକି ଆସି ଆଜି ସକାଳୁ ୟୁଜ୍ କରେ ଦେଖନ୍ତୁ ବର୍ତ୍ତମାନ ସୁଦ୍ଧା ବି ମୋର ଆଲର୍ଜି କେମିତି ମୁହଁ ଫୁଲି ଯାଇଛି ଗାଲ ଫୁଲି ଯାଇଛି ଟିକିଏ ଟିକିଏ ବିରିିବିରିଆ ପ୍ରଥମେ ଟିକିଏ ଟିକିଏ ପୋଡ଼ଲା ପୋଡ଼ିଲା ଭଳିଆ ଲାଗିଲା ମୁଁ ଆଉ ଜାଣିପାରିଲିନି ମୁଁ କହିଲି ନୂଆ କ୍ରିମ୍ଟା ଲାଗୁଛି କିନ୍ତୁ ତା'ପରେ ଦେଖାଲା ବେଳକୁ ଏମିତି ହୋଇଛି ବର୍ତ୍ତମାନ ମୁଁ ଘରୁ ବାହାରକୁ ବାହାରିପାରୁନି ଇଏ କଥା ହେଉଛି ମାନେ ସେ ଦୋକାନୀଟା ମୋର ନିଜ ଦୋକାନୀ ଚିହ୍ନା ପିଲା କିନ୍ତୁ ମୋତେ ଦେଇ ଦେଇଛି ତା ନା ଫାଇବ୍ ଷ୍ଟାର୍ ତ ଫାଇଭ୍ ଷ୍ଟାର୍ ତ ୱାନ୍ ଷ୍ଟାର୍ ବି ମିଳିିବା କଥା ନୁହଁ କିନ୍ତୁ ଦେଇଛି ନାଁ ଫାଇଭ୍ ଷ୍ଟାର୍ ତା ଦେହରେ ଭର୍ତ୍ତି କରିଛି ଜିନିଷ ବର୍ଷକ ପର୍ଯ୍ୟନ୍ତ ୟୁଜ୍ କଲେ ବି ସରିବନି ଠିକ୍ ଅଛି କ୍ଵାଣ୍ଟିଟି ବହୁତ ଦେଇଛି କିନ୍ତୁ ସେ ଏମିତି ଖରାପ ଜିନିଷ ମୁଁ ତ ମୁଁ ମୋ ଚାରି ପାଖରେ ଯେତେ ଜଣ ୟୁଜ୍ କରୁଛନ୍ତି ମୁଁ ସମସ୍ତଙ୍କୁ ମନା କରିବି ଯେ ତାକୁ କେବେ କେହି ୟୁଜ୍ କରନା ବିଲ୍କୁଲ୍ ବିଲ୍କୁଲ୍ ଏକ୍ଦମ୍ ଖରାପ ପ୍ରଡ଼କ୍ଟ୍ ସାବୁନ ଫେଣାରେ ବୋଧେ ତିଆରି ହୋଇଛି କେଉଁଥିରେ ତିଆରି ହୋଇଛି ଖାଲି ନାଁକୁ ମାତ୍ର ଫାଇଭ୍ ଷ୍ଟାର୍ ଦେଇଛି ପୁରା ମଣିଷା ୟୁଜ୍ କରନ୍ତି ଛି ଛି ବେକାର ଜିନିଷଟା ଏକ୍ଦମ୍ ଖରାପ ପ୍ରଡ଼କ୍ଟ୍ ଏଇଟା ମାର୍କେଟ୍ରେ ପଶିବା କଥା ନୁହଁ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ଦେଖୁନି କାହିଁକି ଚେକ୍ କାଇଁ ହେଉନି ଏଗୁଡ଼ାକ କିନ୍ତୁ ଚେକିଙ୍ଗ୍ ହେଲେ ଏଗୁଡ଼ା ସବୁ ଧରା ପଡ଼ିବ ତାଙ୍କ ଇନ୍ଗ୍ରିଡ଼ିଏଣ୍ଟ୍ସ୍ ଯେଉଁ ୟୁଜ୍ କରୁଛନ୍ତି ତା ଦେହରେ ବେକାରୀ ବିଲ୍କୁଲ୍ ଫାଇଭ୍ ଷ୍ଟାର୍ ତ ଫାଇଭ୍ ଷ୍ଟାର୍ ୱାନ୍ ଷ୍ଟାର୍ ତ ମିଳିବା କଥା ଠିକ୍ ଅଛି ରଖନ୍ତୁ ଓ କେ ଓ କେ